ଆଜିକା ଦିନରେ ଟେକନୋଲଜିର ବହୁତ ବଡ଼ ଭୂମିକା ରହିଛି ଟେକନୋଲଜି ଯୋଗୁଁ ଆଜି ଆମେ ବିଭିନ୍ନ ଜିନିଷ କେବଳ ଗୋଟିଏ କ୍ଲିକରୁ ହିଁ ପାଇଯାଉଛୁ ଯଦି କେଉଁଜାଗାରେ କୌଣସି ଘଟଣା ହେଉଛି ତାହେଲେ ଆମେ ସେକେଣ୍ଡ ମିନିଟ୍ ଭିତରେ ସେଇ ଘଟଣାର ବିଷୟରେ ଆମେ ଜାଣିପାରୁଛୁ ସେହିପରି ଦେଖିବାକୁ ଗଲେ ଓଡ଼ିଶାରେ ଲୋକମାନେ ଆଜି ସେଇ ଟେକନୋଲଜି ବ୍ୟବହାରକରି ଟଙ୍କା ଇନକମ କରିବାରେ ସମର୍ଥ ହେଉଛନ୍ତି ଯେପରି ଆପଣ ଏପରି ୟୁଟ୍ୟୁବ ବ୍ଲଗ ୟୁଟ୍ୟୁବ ବ୍ଲଗରେ ଲୋକମାନେ ଅ ବ୍ଳଗିଙ୍ଗକରି ତାଙ୍କର ବିଭିନ୍ନ ଜାଗାକୁ ଯାଇ ସେ ଜାଗା ଉପରେ ଭିଡ଼ିଓ ବନେଇକି ଲୋକଙ୍କୁ ଛାଡ଼ୁଛନ୍ତି ଯାହାକି ଲୋକମାନେ ସେ ଜାଗା ଯେତେବେଳେ ଅନ୍ୟ ଲୋକମାନେ ଯାଉଛନ୍ତି ସେ ଭିଡ଼ିଓ ଦେଖି ଲୋକମାନେ ଉପକୃତ ହେଉଛନ୍ତି ଏବଂ ସେହି ଲୋକ ଯିଏ ବ୍ଲଗ ବନଉଛନ୍ତି ସେମାନେ ମଧ୍ୟ ସେଇ ଭିଡ଼ିଓ ପୋଷ୍ଟ କରିକି ପଇସା ଇନକମ କରିପାରୁଛନ୍ତି ଓ ଟି ଟି ଯଦି ଆମେ ଦେଖିବା ଓଟିଟିରେ ବି ଲୋକମାନେ ଆଜିକାଲି ଦେଖୁଛନ୍ତି ବିଭିନ୍ନ ପ୍ରକାର ଫିଲ୍ମ ଘରେ ବସି ଲୋକମାନେ ଓ ଟି ଟି ମାଧ୍ୟମରେ ଦେଖିପାରୁଛନ୍ତି ଲୋକମାନେ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିପାରୁଛନ୍ତି ନିଜର ସ୍ୱାଧୀନ ବିଷୟବସ୍ତୁ ଦଉଛନ୍ତି ଯେପରି ସିଲେଇ ଯେପରି ସିଲେଇକରିବା ପାଠ ପଢ଼େଇବା ଇତ୍ୟାଦି ସ୍ୱାଧୀନ ବିଷୟବସ୍ତୁ ମଧ୍ୟ ଦଉଛନ୍ତି ଆଜିକା ଦୁନିଆରେ ଇଣ୍ଟରନେଟ୍ ନେଟଫ୍ଲିକ୍ସ ଯୋଗୁଁ ଆମାଜନପ୍ରାଇମ ଇତ୍ୟାଦି ଓ ଟି ଟି ପ୍ଲାଟଫର୍ମ ସବୁ ମଧ୍ୟ ବାହାରିଲାଣି ଯେଉଁଥିରେ ଲୋକମାନେ ଘରେ ବସି ବିଭିନ୍ନ ପ୍ରକାର ଫିଲ୍ମ ଦେଖିପାରୁଛନ୍ତି ଏବଂ ନିଜ ମନୋରଞ୍ଜନ କରିପାରୁଛନ୍ତି କରିପାରୁଛନ୍ତି ଇତ୍ୟାଦି ମନୋରଞ୍ଜନ ଦୃଶ୍ୟ ଓଡ଼ିଶାରେ ଦେଖିବାକୁ ଏବେକା ଦିନରେ ମିଳୁଛି